ଆମ ଗ୍ରାମମାନଙ୍କରେ ଲୋକମାନେ ଏବଂ ଆମ ଘରେ ମଧ୍ୟ ଆମ ବାପା ମାଆ ଜମିରେ ଚାଷ କରନ୍ତି ଏବଂ ସେମାନେ ଘରେ ମଧ୍ୟ ପଶୁପାଳନ କରିଥାନ୍ତି ଗାଈମାନଙ୍କୁ ମଧ୍ୟ ସେମାନେ ରଖିଥାନ୍ତି ଗାଈ ଗାଈର ଯେଉଁଠାରେ ରହିଥାଏ ସେ ସେ ଘରଟି ବହୁତ ପରିଷ୍କାର ଭାବରେ ରଖିଥାଉ କାରଣ ସେ ଘର ଯଦି ଅପରିଷ୍କାର ରହିଥାଏ ତାହେଲେ ଗାଈକୁ ଗାଈକୁ ରୋଗ ହେବାର ସମ୍ଭାବନା ରହିଥାଏ ଏବଂ ତାଙ୍କୁ ନିୟମିତ ଭାବରେ ନିୟମିତ ଭାବରେ ତାଙ୍କର ଚିକିତ୍ସା କରିବା ଏବଂ ଗୁହାଳକୁ ଭଲ ଭାବରେ ସଫା ରଖିବା ଏବଂ ତାଙ୍କୁ ମଝିରେ ମଝିରେ ତାଙ୍କୁ ଡ଼କ୍ଟର୍ଙ୍କୁ ମଧ୍ୟ ଦେଖାଇବା ଏବଂ ତାଙ୍କର ଯେକୌଣସି ସମସ୍ୟା ରହିଛି ତାକୁ ନେଇ ଡ଼କ୍ଟର୍ମାନଙ୍କୁ ଦେଖେଇଲେ ତାହା ମେଡ଼ିସିନ୍ ଦ୍ୱାରା ସେଟା ଜଲ୍ଦି କମିଥାଏ ଏବଂ ତାଙ୍କୁ ଭଲ ଭାବରେ ଖାଦ୍ୟ ଦେବା ସଠିକ୍ ସମୟ ଖାଦ୍ୟ ପାନୀୟ ସବୁ ଦେବା ଦ୍ୱାରା ତାଙ୍କ ଦେହ ସୁସ୍ଥ ରହିବ ଏବଂ ସେମାନଙ୍କୁ ଭଲ ଜାଗାରେ ନେଇ ଖଟେଇବା ଏବଂ ସେମାନେ ଘାସ ଖାଇବା ସମୟରେ ତାଙ୍କ ମୁହଁରେ ଅନେକ ଗୁଡ଼ିଏ ଫୁଟୁକା ହେଇଥାଏ ଯାହାଦ୍ୱାରା ସେମାନେ ବହୁତ କଷ୍ଟ ପାଇଥାନ୍ତି ଆମେ ଯଦି ସେମାନଙ୍କୁ ସେମାନଙ୍କ ଦେଖି ତାଙ୍କୁ ଭଲ ଭାବେ ଚିକିତ୍ସା କରାଇବା ସ୍ୱଚ୍ଛ ଭାବେ ରଖିବା ତାହେଲେ ତାଙ୍କର କୌଣସି ଅସୁବିଧା ହେବ ନାହିଁ କାରଣ ଗୁହାଳ ଅପରିଷ୍କାର ରହିବା ଦ୍ୱାରା ଏବଂ ତାଙ୍କୁ ମଶା ହେରିକା ବି କାମୁଡ଼େ ତାଙ୍କର ଅନେକ ଗୁଡ଼ିଏ ଅସୁବିଧା ରହିଥାଏ ଯଦି ସେ ସେଗୁଡ଼ିକ ଅସୁବିଧାକୁ ଆମେ ଯଦି ସମାଧାନ କରିବା ତାହେଲେ ପଶୁମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ତାଙ୍କର ଭଲ ଭାବରେ ଚିକିତ୍ସା କରିବା ତାଙ୍କୁ ଭଲ ଭାବରେ ପାଳିବା ତାକୁ ଭଲ ଭାବରେ ପୋଷଣ କରିବା ଯଦି ତାଙ୍କର କୌଣସି ଅସୁବିଧା ହେବ ନାହିଁ